ହେଲୋ ହଁ ହଁ କିଏ କହୁଛ ଆରେ ଭାଇ ତୁମର ସେଇଠି ସବୁ ସେ ରେଟ୍ କେତେ ରଖିଛନ୍ତି ପିଆଜି ଆଳୁ ଚପ୍ ସିଙ୍ଗଡ଼ା ମିଠା ପିଠା ଏସବୁ କରୁଛ ତ ଏତେ ରେଟ୍ ଆରେ ବାବା ଏତେ ରେଟ୍ କ'ଣ କରୁଛନ୍ତି ଆମର ଓଡ଼ିଶାରେ ସବୁ ଆମର ଏଇଠି ଆମର ଏଠି ସବୁ ପାଞ୍ଚ ଓ ଆମର ହଁ ହଁ କୁହ କୁହ ହେଲେ ଆପଣଙ୍କର ସେ ଆମର ଏଇଠି ତୁମେ ସୁରଟ ଚାଲି ଆସିବ କି ଆସିକି ଏଠି ଗୋଟେ ଜାଗା ଫାଗା ମିଳିବ ଭଲ ଭଲ ସେଲ୍ ହେବ ଆମର ଓଡ଼ିଆ ଲୋକ ବହୁତ ଅଛନ୍ତି ଏଇଠି ଏଇଠି ସୁରଟ ଆସିଯିବ କି ଦୋକାନ କରିବାକୁ ଆସିବେ କି ସୁରଟ ବୋଲେ ମୁଁ କଥାାର୍ତ୍ତା ଜାଗା ଫାଗା ଠିକ୍ କରିକି ଘର ଠିକ୍ କରିଦେବି ହଉ ଆପଣ ସେଠି କେମିତି ଭଲ ବେପାର ଚାଲିଛି ନା ଟିକେ ମାନ୍ଦା ଚାଲିଛି ହଁ ସେଇ ହଁ ହଁ ହଉ ହଉ ମୁଁ ଠିକ କରିି ଆପଣଙ୍କୁ ଫୋନ କରୁଛି ହେଲା ହଁ ହଁ ହଁ ହଁ କୁହ ହଁ ହଁ ହଁ ହଁ ହଁ ହଁ ଦରକାର ଅଛି ମଗଉ ପାର୍ସଲ ମଗଉ ପାର୍ସଲରେ ପହଞ୍ଚି ପାରିବ ତ ସୁବିଧା ଟାଇମ